ହ୍ୟାଲୋ ମୁଁ କସ୍ମେଟିକ ଦୋକାନୀ କହୁଛି କିଏ କହୁଥିଲେ ସବୁ ଜିନିଷ ଅଛି ଛୋଟଠୁ ବଡ଼ ମାନେ କ'ଣ ନବାକୁ ଚାହୁଁଛନ୍ତି କ'ଣ ଜିନିଷ ଆଚ୍ଛା ହଁ ଛୋଟ ଛୁଆଙ୍କର ଅଛି ତିନି ବର୍ଷ ଦୁଇ ତିନି ବର୍ଷରୁ ଆରମ୍ଭ କରିକି ପନ୍ଦର ବର୍ଷ ପିଲାମାନଙ୍କ ପାଇଁକି ଅଛି ତା'ପରେ ବଡ଼ମାନଙ୍କ ତ ଅଲଗା ଆଉ ସବୁ ଅଛି ଆଉ ସାଇଜ୍ର ଚୁଡ଼ି ଅଛି ପିନ୍ଧି ଯାହା ଖୋଜିବେ ନେଲପଲିସ୍ଟୁ ଆରମ୍ଭ କରିକି ହେୟାର୍କ୍ଲିପ ଫେୟାର୍କ୍ଲିପ ସବୁ ଜିନିଷ ଅଛି ଆପଣ କେମିତି ଜିନିଷ ଦ ଦରକାର ଆଉ ଆସିଲେ ସନା ଦୋକାନକୁ ପସନ୍ଦ ଦୋକାନ ନଅଟାରୁ ରାତି ନଅଟା ପର୍ଯ୍ୟନ୍ତ ସକାଳୁ ରାତି ନଅ ପର୍ଯ୍ୟନ୍ତ ହଁ ହଉ ଆଚ୍ଛା ଆଚ୍ଛାଛା ହଁ ହଁ ବିନ୍ଦି ଚାରି ପାଞ୍ଚ ପ୍ରକାର ଭେରାଇଟିର ଅଛି ଚୁଡ଼ି ବି ସେମିତି ଚାରି ପାଞ୍ଚ ପ୍ରକାର ଅଛି ଆଉ ନେଲପଲିସ୍ ତ ବହୁତ କଲର୍ ଅଛି ଆଉ ଯାହା ଚାହିଁବେ ଟଏ ଡ ଖେଳନା ଫେଳନା ସବୁ ଜିନିଷ ଅଛି ଛୁଆମାନଙ୍କ ପାଇଁକି ହଁ ହୁଁ ହୁଁ ହଉ ହଁ ଆଚ୍ଛାଛା ହଉ ହଉ ଆସନ୍ତୁ ଦେଖିବେ ସବୁ ଭେରାଇଟିର ଜିନିଷ ଅଛି କମ୍ ଦାମରେ ବି ଅଛି ବେଶୀ ଦାମରେ ବି ଅଛି ଯାହା ମାନେ ଚାହିଁବେ ସେଇ ଜିନିଷ ସେଇଭଳିଆ ସବୁ ନେଇପାରିବ ହଁ ଆଉ ହଁ ଆସିବେ ଆଉ ବଡ଼ମାନଙ୍କ ନେଲେ ବି ଆପଣ ଆସିବେ ଆଉ ହଁ ହଁ ସବୁ ସବୁ ସବୁ ସବୁ ଜିନିଷ ଭେରାଇଟି ସବୁ ଭେରାଇଟିର ଅଛି କିଛି ଅସୁବିଧା ନାହିଁ ଆସିକି ଆପଣ ହଁ ସବୁ ପାଇପାରିବେ ଆଚ୍ଛା ହଉ ହଉ ହଉ ଠିକ୍ ଅଛି